ମନୁଷ୍ୟ ତା'ର ପ୍ରତିଦିନ ସମୟରେ କୌଣସି କୌଣସି ନା କୌଣସି ପ୍ରକାର ଖବର ପଢ଼ିଥାନ୍ତି କିମ୍ବା ସମାଚର ଦେଖନ୍ତି ପ୍ରତି ଅଞ୍ଚଳରେ ଅଲଗା ଅଲଗା ଅଞ୍ଚଳରେ ଅଲଗା ଅଲଗା ଭାଷା ଭାଷାରେ ଖବର ଏବଂ ସମାଚାର ଉପଲବ୍ଧ ହେଉଛିି ଖାସ କରିକି ମୁଁ ରହୁଥିବା ଅଞ୍ଚଳରେ ଅଧିକତର ଓଡ଼ିଆ ଭାଷାରେ ଖବର ଏବଂ ସମାଚର ଗଣମାଧ୍ୟମରେ ଉପଲବ୍ଧ ଅଛି ଏବଂ ମୁଁ ମଧ୍ୟ ମୁଁ ଓଡ଼ିଆ ଭାଷାରେ ସମାଜର ଦେଖିବାକୁ ଏବଂ ଖବର ପଢ଼ିବାକୁ ବହୁତ ଭଲ ପାଏ ଏବଂ ଆମ ଭାରତରେ ଅଠେଇଟି ରାଜ୍ୟର ଅଲଗା ଅଲଗା ପ୍ରକାର ଖବର ସମାଚାର ବିଭିନ୍ନ ଭାଷାରେ ଗଣମାଧ୍ୟମ ଉପଲବ୍ଧ ହେଉଥାଏ ସେହି ଯେଉଁ ବି ଭାଷା ହଉ କି ନା ହଉ ଲୋକ ତା' ନିଜ ପ୍ରିୟ ଭାଷାରେ ସମ୍ବାଦ ସମାଚାର ଦେଖିବାକୁ କିମ୍ବା ପଢ଼ିବାକୁ ଆବଶ୍ୟକତା